ହଁ ମୁଁ ଦଶରୁ ଦଶ ଲକ୍ଷ ସଂଖ୍ୟା କହିପାରିବି ଯେପରିକି ହଜାର ପଚାଶ ବାରଶହ ସତାବନ ତିନି ଲକ୍ଷ ପଚାଶ ହଜାର ଚାରି ଲକ୍ଷ ଅଶି ହଜାର ନ ଲକ୍ଷ ପଚାଶ ହଜାର